ଆଉ ମଉସା ଯେଉଁ ପୋଖରୀ କାମ ବି ଚାଲିଛି ସେ ପଙ୍କ କଢ଼ାକଢ଼ି ହେଉଛି ମୁଁ କହୁଥିଲିକି ପୋଖରୀ ମାନେ ତଳୁକୁ ଓହ୍ଲେଇବା ପାଇଁ ଯେଉଁ ପାହାଚ ଫାହାଚ ଟିକିଏ କରିଥାନ୍ତେ ଆଉ ସାଇଡ଼୍ରେ ଗଛ ଲଗାଇଥାନ୍ତେ ସେ ଗଛ ତଳେ ବ୍ୟାଞ୍ଚ୍ ପକାଇଥାନ୍ତେ କ'ଣ କହୁନ

ଆଉ ଖେଳପଡ଼ିଆ କାମ ବି ଚାଲିଥିଲା ସେ ପିଲାମାନେ ଖେଳିକି ଥକିଗଲେ ବସିବା ପାଇଁ ସେଠି ବ୍ୟାଞ୍ଚ୍ ପକାଇଥାନ୍ତେ ଗଛ ଫଛ ଲଗାଇଥାନ୍ତେ ତ ସେଥିପାଇଁ ଖେଳପଡ଼ିଆ ସଫା କରିବା ପାଇଁ କ'ଣ କଲେ ଗାଁ ଲୋକମାନେ ସଫା କରିଛନ୍ତି ସେଥିପାଇଁ କ'ଣ ସୁବିଧା ଅଛି କି ସରକାରଙ୍କ ତରଫରୁ

ଆଉ ଆମ ଗାଁର ଆର ସାହିରେ ପ୍ରଧାନ ସାହିରେ ତ ରାସ୍ତା ସାଇଡ଼୍ରେ ଗଛ ଲାଗିଛି ଆଉ ଏପଟ ଏପଟ ସାହିରେ ଆମେ କ'ଣ ଗଛ ଫଛ ଲଗାଇଥାନ୍ତେ ଲୋକମାନଙ୍କୁ କହିବା କି କ'ଣ କିଏ କ'ଣ କରିବେ ସ୍କୁଲ୍ ପଡ଼ିଆ ସଫା କରିଥାନ୍ତେ

ଗାଁରେ ଲାଇଟ୍ ଫାଇଟ୍ ଲାଗିବାରେ ନାହିଁ ତ ଗାଁରେ ଅନ୍ଧାର ହୋଇଛି ତ ଲାଇଟ୍ କେମିତି ଲଗାଇବା ସ୍କୁଲ୍ରେ ମନ ଇଚ୍ଛା ଅଯଥା ଗଛ ଲାଗିଛି ସାପ ବେଙ୍ଗ ପଶିବ ପିଲାମାନଙ୍କୁ କାଳେ କାମୁଡି ଦେବ ସେଥିପାଇଁ ସଫା କରିବା ପାଇଁ କ'ଣ କରିଥାନ୍ତେ ହଉ ମାଉସା ମୁଁ ଗଲେ କଥା ହେବି ରଖୁଛି